ହଁ ହ୍ୟାଲୋ ଓଲା ଅଫିସ୍ ମୁଇଁ ବାହାରୁ ଜଗନ୍ନାଥ କହୁଥିଲି ହଁ ବୋଲେ କ'ଣ କି ମୁଇଁ ମୁଇସଲ୍ ମେଳା ଟିକେ ଯିବାର୍ ଅଛି ତ ବଇଲେ ହେତିର୍ ଲାଗି ମୋତେ ଗାଡ଼ି ଟିକେ ବୁକ୍ କର୍ବାକେ ପଡ଼୍ବା ହଁ ସୁନ ତ ତମେ ଇ ତାର୍ ମାନେ ହନୁମୁଣ୍ଡା କୁଟି ଦେଇକିରି ମେନ୍ ରୋଡ଼୍ରେ ନା ଏ ସାଇଟ୍ରେ ଆଇଲେ କାଣା ହବ କି ମୁଇଁ ଏଇ ଆମର୍ ଛକ୍ ରେ ନ ଏପଟେ ନ ଥିବି ଆର୍ ଟିକେ ତମେ ଜଲ୍ଦି ଆଇବାର୍ ଲାଗି ଚେଷ୍ଟା କର୍ବ କାହିଁକିକି ମୋର ହେନ୍ତା ଟିକେ କାମ ଅଛିଁ ତ ହେତିର୍ ଲାଗି ଗାଡ଼ି ଟିକେ ପଠୋଓ ଆରୁ ମୁଁ ଯେମ୍ତି ହେଲେ ଯାଇକିରୀ ମହେଶ୍ଵରବୀଣାରେ ମୋତେ ପହଞ୍ଚିବା କେ ପଡ଼୍ବା ଟିକେ ସେଥିର୍ ଲାଗି ଜଲ୍ଦି ଆସ